ଏହି ଅଞ୍ଚଳରେ ଆମ ପକ୍ଷୀମାନଙ୍କୁ ଦେଖିବାକୁ ବହୁତ ପ୍ରକାରର ପକ୍ଷୀମାନେ ମିଳିଥାଏ ଶୁଆ ଶାଗୁଣା ମୟୂୁର ଇତ୍ୟାଦି ବହୁତ ପ୍ରକାର ପକ୍ଷୀମାନେ ଦେଖିବାକୁ ମିଳିଥାଏ ଏବଂ ସେଇଟା ଦେଖିବାକୁ ବହୁତ ଭଲ ଲାଗିଥାଏ ମିଟୁ